ଆମ ଦେଶର ନାରୀମାନେ ଆଗରୁ ତ ଖେଳୁଥିଲେ କିନ୍ତୁ ଏବେ ଆହୁରି ବଢ଼ଆ ଖେଳୁଛି ବହୁତ ପ୍ରକାରର ଅଲଗା ଦେଶରୁ ଟ୍ରଫି ମାନ ଆମ ଦେଶକୁ ଆଣୁଛନ୍ତି ବହୁତ ପ୍ରକାରର ଖେଳ ଖେଲିକି ଯେମିତିକି କବାଡ଼ି ହକି ବ୍ୟାଡ଼ମିଣ୍ଟନ କ୍ରିକେଟ ଆହୁରି ବହୁତ ସାରା ଖେଳ ଖେଳୁଛନ୍ତି ତାଙ୍କର ଖାଲି ନା ନୁହେଁ ଏଇଟା ଆମର ଦେଶର ଗୋଟେ ଗର୍ବିତ ଏଇଟା ଆମ ସରକାର ଯଦି ତାଙ୍କୁ ଆହୁରି ଟିକେ ଇଚ୍ଛୁକ କରିଦେବେ ତାଙ୍କର ପ୍ରତି ଆହୁରି ଟିକେ ଧ୍ୟାନ ଦେବେ ହେଲେ ସେମାନେ ଆହୁରି ଭଲ ଖେଳ ଖେଳିକି ଆମର ଦେଶର ନାଁକୁ ଆହୁରି ଆଗକୁ ନେବେ ଏଇଟା ଖାଲି ଆମର ନୁହେଁ ଆମ ସମସ୍ତଙ୍କର ଖୁସିର କଥା ନାରୀମାନଙ୍କୁ ଆହୁରି ଆମମାନଙ୍କୁ ଉତ୍ସାହ ଦେବା କଥା ଆହୁରି ଆଗକୁ ନେବା କଥା କାରଣ ନାରୀ ଶକ୍ତି ହିଁ ସବୁଠୁ ବଡ଼ ଶକ୍ତି ଆଉ ନାରୀମାନେ ଯେତେବେଲେ ଆମ ଦେଶକୁ କୌଣସି ପ୍ରକାରର ଟ୍ରଫି ଜିତିକରି ଫେରିଲେ ଆମକୁ ଲଜ୍ଜିତ ନୁଏ ତ ବହୁତ ଗର୍ବିତ ହେବା କଥା